ମୁଁ ଭାରତର ସବୁ ସ୍ଥାନକୁ ତ ଯାଇନାହିଁ ବାକି ଆମ ଓଡ଼ିଶା ଯେହେତୁ ଅଛି ଆମ ଓଡ଼ିଶା ମୁଁ ମୁଁ ସେ ଯାଇଛି ମୁଁ ପୁରୀ ଯାଇଛି ଭୁବନେଶ୍ୱର ଯାଇଛି ଓ ମୁଁ କୋଣାର୍କ କୋଣାର୍କ ମଧ୍ୟ ଯାଇଛି ଓ ମୁଁ କୋଣାର୍କରେ ବହୁତ ସବୁ ଜିନିଷ ଦେଖିଛି ଯାହା ବହୁତ ସୁନ୍ଦର ବହୁତ ଅଦ୍ଭୁତପୂର୍ଣ୍ଣ ଦେଖିଲେ ବିଶ୍ଵାସ ହୁଏ ନାହିଁ କି ଏହିଟା ସବେ ହାତରେ ହାତରେ କରିଛନ୍ତି ବିନା କେହିନି ବିନା ବିନା ବିନା ବିନା କୌଣସି ବିନା କୌଣସି ମେସିନ୍ର ସାହାଯ୍ୟରେ ଏତେ ବାରଶହ ବଢ଼େଇକୁ ମୁଁ ସଲାମ୍ କରୁଚି ଓ ଯେ ଯେ ସେ ଉପରଟା ବନେଇଥିଲା ସେତାକୁ ବି ମୁଇଁ ସଲାମ୍ କରିବି ମୁଁ ଦେଖିଚି କେତେ ସୁନ୍ଦର୍ କେତେ ବଢ଼ିଆ ଓ ଆପ ଓଡ଼ିଶା ବାହାରକୁ ବେଲେ ମୁଁ ଯାଇଛି ବିଶାଖାପାଟନାମ୍ ଯେ ସେ ଜାଗାରେ ମୁଁ ଦେଖିଛି ପ୍ଲେନ୍ରେ ଚଢ଼ିଚି ରୋଫ୍ ରୋଫ୍ ୱେ ଯେନ୍ ଅଛି ହେନ ବି ଆମେ ବସିଛୁଁ ବହୁତ୍ ଏନ୍ଜୟ କଲୁ ହେନ ଡକ୍ଟର୍ ବି କାମ୍ଥିଲା ଆରୁ ଆର୍ ମୁଁ ଯେନ୍ ଜାଗାକେ ବୁଲିଯିବା ଚାହୁଁଚେଁ ଆମର୍ ଇଣ୍ଡିଆର୍ ଆମର୍ ଭାରତର ସେ ଜାଗା ହଉଛି ମୁଁ ଉତ୍ତରପ୍ରଦେଶକେ ଯିବାକେ ଚାହୁଁଚେ ସେନ କେଦାର୍ନାଥ୍ ବହୁତ୍ଟେ ହେନ୍ତା କେଦାର୍ନାଥ୍ ଅଛି ଦେନ୍ କେଦାର୍ନାଥ୍ ଓ କେଦାର୍ନାଥ୍ ଅଛି ଓ ତା'ସହିତ ବହୁତ୍ଟେ ବୃନ୍ଦାବନ୍ ବୃନ୍ଦାବନ୍ ଓ ବହୁତ୍ଟେ ହେନ୍ତା ମନଗର ବହୁତ୍ଟେ ବହୁତଟେ ହେନ୍ତା ଜିନିଷ୍ ମାନେ ଯେନ୍ଟାକି ବୁଲିବାରେ ବହୁତ୍ ଖୁସି ଲାଗେ ଓ ମୁଁ ଯିବା ଆଉ ମୁଁ ଆଉ ଗୁଟେ ସ୍ଥାନକୁ ବି ଯିବା ପାଇଁ ଚାହୁଁଛି ହେଟା ହେଲା ତାଜ୍ମହଲ୍ ଯେନ୍ ସେଟା ବି ସେ ଉତ୍ତର୍ପ୍ରଦେଶ୍ରେ ଅଛେ ବହୁତ୍ଟେ କୁତୁବମୀନାର୍କୁ ମୁଁ ଦେଖିବାକୁ ଚାହୁଁଚି ମୁଁ ମୁମ୍ବାଇକୁ ଯିବାକୁ ଚାହୁଁଚି ଦିଲ୍ଲୀକୁ ଯିବାକୁ ଚାହୁଁଚି ମୁଁ ସବୁ ଇଣ୍ଡିଆର ସବୁ ଜାଗା ଗୁଡ଼ିକୁ ଯିବାକୁ ଚାହୁଁଚି ଓ ମୋର ଏହି ଯିବାର ଅଛି କି ଭଗବାନ୍ ମତେ ଯେନ୍ ଯେନ୍ ଜାଗାକେ ମୁଁ ବୁଲିିଯିବାକେ ଚାହୁଁଚେଁ ଭଗବାନଙ୍କର୍ ଆଶାରାଙ୍କେ ସେନ୍କେ ଭଗବାନ୍ ମତେ ବଡ଼ ହେଲେ ଯେତେବେଲେ ବି ହେଲେ ମତେ ନେଇକିରିି ଯଉନ୍